ଯଦି କେହି ଏହାକୁ ଉଲଘଂନ କରନ୍ତି ତାହାଦ୍ୱାରା ଆମ ଖେଳରେ ବାଧା ସୃଷ୍ଟି ହୁଏ ଓ ଦ୍ଵିତୀୟରେ ଆମେ ଖେଳିବାକୁ ଖୁସିଲି ଖେଳି ପାରୁନାହୁଁ କରଣ ଖେଳଟା ହେଉଛି ଏକ ମାନସିକ ଓ ଶାରୀରିକ ସ୍ତରରେ ଶାନ୍ତି ପ୍ରଦାନ ଦେଉଥିବା ଏକ କାର୍ଯ୍ୟ ଯାହାଦ୍ଵାରା ପିଲାମାନେ ଖେଳିବାକୁ ଆଗ୍ରହ ପ୍ରକାଶ କରନ୍ତି ଓ ଖେଳିବା ଦ୍ଵାରା ତାଙ୍କ ଶରୀର ଓ ମାନସିକ ସ୍ଥିତିରେ ତାଙ୍କର ସୁଦୃଢ଼ ଅବସ୍ଥା ଓ ଶାନ୍ତି ଆସେ ଯାହାଦ୍ୱାରା ଯେକୌଣସି ଲୋକ ଖେଳରେ ଯଦି ଖେଳକୁ ମାନେ ନାହିଁ ଓ କୋଚ୍ଙ୍କ କଥା ମାନେ ନାହିଁ ଓ ଯେଉଁମାନେ ଶିକ୍ଷା ଦିଅନ୍ତି ଖେଳ ଶିକ୍ଷକ କଥା ମାନେ ନାହିଁ ଓ ଖେଳକୁ ମାନେ ନିଜର ଇଏ ଭାବେ ଭାବି ତାକୁ ପ୍ରତ୍ୟାଖ୍ୟାନ କରେ ତାହାପାଇଁ ନିଶ୍ଚିନ୍ତ ଦଣ୍ଡରେ ଦଣ୍ଡିତ କରିବା ଆବଶ୍ୟକ କାରଣ ଖେଳ ହେଉଛି ଏକ ମୌଳିକ ଯାହା ହେଉଛି ଖେଳ ଶାନ୍ତି ଦେବ ମନୁଷ୍ୟ ଶାନ୍ତି ପାଇବାଦ୍ୱାରା ସବୁକିଛି ଶାନ୍ତି ହୋଇଥାଏ ତେଣୁ ଖେଳପାଇଁ ଯେ ଉଲଘଂନ କରେ ତାକୁ ପୋଲିସରେ ଦେବା ଓ ତାକୁ ଆଇନଗତ ଦଣ୍ଡରେ ଦଣ୍ଡିତ କରିବା ଆବଶ୍ୟକ ବୋଲି ମୁଁ ମତ ଦେଉଛି